କୂଅରୁ ପାଣି କାଢ଼ିବା କଥା ଯେତେବେଳେ ଉଠୁଛି କୂଅରୁ ଆମେ ରସି ଏବଂ ବାଲ୍ଟି ସାହାଯ୍ୟରେ ପାଣି କାଢ଼ିଥାଉ ମାଆ ମାନେ ମଧ୍ୟ ଆମ ଘରେ ରୋଷେଇ ପାଇଁ ପିଇବା ପାଇଁ କୂଅରୁ ପାଣି ବାହାର କରି ପୁରାତନ କାଳରୁ ବ୍ୟବହାର କରି ଆସୁଛନ୍ତି ଅବଶ୍ୟ ଏବେ ସମୟରେ କୂଅରୁ ପାଣି କଢ଼ାର ମାତ୍ରା କମିଯାଇଛିି କୂଅ ଆଉ ଦେଖାଯାଉନି କିନ୍ତୁ ଯେଉଁ ଜାଗାରେ ବି କୂଅ ଅଛି ସେ ଜାଗାରେ ଆଉ ହାତରେ ବା ଦଉରା ପକାଇ ରସି ପକାଇ ବାଲ୍ଟି ପକାଇ ପାଣି କାଢ଼ିଆ ବ୍ୟବସ୍ଥା ଆଉ ନାହିଁ ଏବେ କୂଅରେ ସବୁ ମୋଟର ସିଷ୍ଟମ ହେଇଗଲାଣି କୂଅ ଭିତରେ ମୋଟର ଲାଗୁଛି ମୋଟର ଲାଗୁଛି ମୋଟର ସହିତ ପାଇପ୍ ସଂଯୋଗ ହେଉଛି ପାଣି କୂଅରୁ ଆପେ ଆପେ ମୋଟର ସୁଇଚ୍ ମାରିଲେ ଇଲେକ୍ଟ୍ରି ସହିତ କନେକ୍ଟ ହେଇଛି ଯେହେତୁ ମୋଟର ମୋଟର ସୁଇଚ ମାରିଲେ ସେଠି ଆମର ଇଲେକ୍ଟ୍ରିକ୍ ଏନର୍ଜିଟା କାଇନାଟିକ ଏନର୍ଜରେ ପରିଣତ ହେଇକି ମୋଟର ପାଣି ଉଠଉଛି ପାଣି ଉଠଉଛି ଯେଉଁ ପାଣିଟା କିି ମୋଟର ମୋଟରରୁ ପାଇପ୍ ସାହାଯ୍ୟରେ ପୁଣି ବାହାରକୁ ଆସୁଛି ବାହାରକୁ ଆସିକି ଆମେ ସେ ପାଣିକୁ ବ୍ୟବହାର କରୁଛୁ ବିଭିନ୍ନ ବିଭିନ୍ନ କାମରେ ବ୍ୟବହାର କରିପାରୁଛୁ ଯେମିତି ପିଇବାରେ ହେଇଥାଇପାରେ ଆମର ଘର ଧୋଇବାରେ ରୋଷେଇ କରିବାରେ ଗାଧୋଇବାରେ ବହୁତ ଜାଗାରେ ବ୍ୟବହାର କରି କମ୍ ସମୟରେ ଅଧିକା ପାଣି ଆମେ ବାହାର କରିପାରୁଛୁ ଧନ୍ୟବାଦ